ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ଏବଂ ଐତିହାସିକ ସ୍ଥାନଗୁଡ଼ିକ ହେଉଛି ମା' ଦକ୍ଷିଣକାଳୀ ମନ୍ଦିର ମା' ମଣି ନାଗେଶ୍ୱରୀ ଜଗନ୍ନାଥ ମନ୍ଦିର ଲଡ଼ୁବାବା ମନ୍ଦିର ରଘୁନାଥ ମନ୍ଦିର ଏବଂ ନୀଳମାଧବ ମନ୍ଦିର ଏଠାରେ ପୌରାଣିକ ସମୟରୁ ମା' ମଣିନାଗେଶ୍ୱରୀ ପ୍ରତିଷ୍ଠିତ ଅଛନ୍ତି ଲୋକଙ୍କର ବିଶ୍ୱାସ ଅଛି ଯେ ମା' ମଣି ନାଗେଶ୍ୱରୀ ପ୍ରତ୍ୟେକ୍ଷ ଠାକୁରାଣୀ ଏବଂ ଏଠାରେ ଭକ୍ତଙ୍କର ମନୋସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ ଏଠାକାର ପରିବେଶ ଯେମିତି ସୁନ୍ଦର ସେମିତି ଏଠାର ପାଣିପାଗ ମଧ୍ୟ ଉତ୍ତମ ଅଟେ